ଆଗରେ ଆମର ଘରେ ଟି ଭି ନଥିଲା ଘରେ ଆମେ ମନୋରଞ୍ଜନ କରିପାରିନଥିଲୁ ଏବେ ସବୁ ଟି ଭି ହେଲା ସାନ ସାନ ମୋବାଇଲ ହେଲା ଆଗରେ ଆମେ କଥା ହେଇ କିିଏ ବିଦେଶରେ ଗଲେ କଥା ହୋଇପାରିନଥିଲୁ ଏବେ ସବୁ ହେଲା ଇଣ୍ଟରନେଟ ହେଲା ନେଟ୍ ହେଲା ପରେ ସବୁ କରିପାରୁଛୁ ଏବେ ଘରେ ବସିକି ସବୁ କିନା କରିପାରୁଛୁ ନେଟ୍ରେ ଆମେ ସବୁ ଆମାଜନ୍ ଏସବୁରେ କିଣା କଟା କରୁଛି ସବୁବେଳେ ଟି ଭି ଦେଖୁଛି ମୋବାଇଲ ବି ଆଜିକାଲି ସବୁ ଘରେ ଘରେ ମୋବାଇଲ ହୋଇଗଲା ମୋବାଇଲରେ ବି ଆମେ ଦେଖୁଛୁ ଟାଇମ୍ ସବୁ ଚାଲିଯିବ ଆଗରେ ତ ଏସବୁ ନଥିଲା ଆଗେ ସବୁ ବାହାରେ ଯାଇକି ଅଲଗା ଜାଗାରେ ଯାଇକି ଫୋନ କରି ଟେଲିଫୋନରେ ଫୋନ କରିଥିଲି ଏବେ ତ ଆଉ ଟେଲିଫୋନ ନାଇଁ ଏବେ ସମସ୍ତଙ୍କ ଘରେ ଘରେ ବଡ଼ ମୋବାଇଲ ଅଛି ଫୋନ ବି କରିପାରିବି ଟାଇମ ବି କଟେଇ ଦେଇପାରିବି ସବୁବେଳେ ଘରେ ବସିକି କିଣା କାଟା ବି କରିପାରିବି ଆମର ସବୁ ଦିନଟା ଭଲରେ ଯାଉଛି ଏବେ ଆଉ ବାହାରେ ଯିବା ପାଇଁ ଦେଖିବା ପାଇଁ ଦରକାର ନାଇଁ ଘରେ ବସି ଆମେ ସବୁ କିଣିବି ସବୁ ଦେଖିପାରୁଛି ଘରେ ବସି ଏବେ ପାଠ ବି ହେଉଛି ଘରେ ବସିକି